ହଁ ଆମେ ତ ହେଲୁ ଓଡ଼ିଆ ଘରର ବୋହୁ ଆମେ ମୁଣ୍ଡରେ ଆମର ଓଢ଼ଣି ଦବା ଶାଢ଼ୀ ପିନ୍ଧିବା ଆମର ଏଇଟା କର୍ତ୍ତବ୍ୟ ଆଉ ପିଲାଳି ଯିଏ ସବୁ ଏବେକାର ବହୁମାନେ ସବୁ ନାଇଟି୍ ଗଳେଇ ପକଉଛନ୍ତି କି ଚୁଡ଼ିଦାର ପିନ୍ଧି ପକଉଛନ୍ତି ଆମେତ ତାକୁ ସବୁ ପିନ୍ଧି ପାରିବୁନି ନା ଆଉ ପୁରୁଷମାନେ ଧୋତି ପଞ୍ଜାବୀ ତାଙ୍କର ହେଲା ମେନ୍ ଏବେକୁ ଯୁଗ ବଦଳିବାକୁ ପିଲାମାନେ ସବୁ ପ୍ୟାଣ୍ଟ୍ ସାର୍ଟ ପିନ୍ଧୁଛନ୍ତି ଆଉ ସେ ବୁଢ଼ା ଲୋକ କିଛି ସିଏ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବେ ତାଙ୍କର ସେଇ ଧୋତି ପଞ୍ଜାବୀ ଲୁଙ୍ଗି ତାଙ୍କର ଏଇଟା ପାରମ୍ପାରିକ ରହିଯାଇଛି ଆଉ ଆଜିକାଲି ପିଲା କିଏ ଆଉ ଧୋତି ପିନ୍ଧୁଛନ୍ତି ନା ଲୁଙ୍ଗି ପିନ୍ଧୁଛନ୍ତି ହାଫ୍ ପ୍ୟାଣ୍ଟ୍ ପିନ୍ଧିଲେ ଫୁଲ୍ ପ୍ୟାଣ୍ଟ୍ ପିନ୍ଧିଲେ ଝିଅମାନେ ବି ସେଇ ଚୁଡ଼ିଦାର ନାଇଟି୍ ପିନ୍ଧିଲେ ଆମର ଯେଉଁ ଶାଢ଼ୀ ଖଣ୍ଡେ ମାଆ ସେଇ ଶାଢ଼ୀ ଖଣ୍ଡେ ଆମର ମୁଣ୍ଡର ଓଢ଼ଣା ସେ ଶାଢ଼ୀ ଖଣ୍ଡେ ପିନ୍ଧିକିରି ଆମର ବି